ଆମର୍ ଗାଁ'ରେ ମୂଡ଼୍ ବିନ୍ଧା ମୂଡ଼୍ ଦୁଖାଲେ ମୂଡ଼୍ ଚିଆଲେ ଆମର୍ ଜଡ଼ିଭୁଟି ଗୁଟେ ଆମର ଉଷୋ ଅଛେ ଯେନ୍ଟାକି ଗୁଟେ ଗଛ୍ଟି ଅଛେ ଘିକୁଆଁରି ଯେ ସେ ଘିକୁଆଁରିକେ ଆମେ ନିଜେ ଜଗେଇଛୁଁ ଆଉ ସେ ଘିକୁଆଁରି ଟିକେ ଟିକେ କାଟିକରି ମୁଡ଼୍ମୁଡ଼ା ଦୁଖାଲେ ଆମେ ସେ ତାଲୁରେ ଆମର୍ ମୁଡ଼୍ ଉପ୍ରେ ଟିକେ ଘଷିଦେଲେ ମୁଡ଼୍ ଦୁଖା ଆମର୍ ଛାଡ଼ିଯାଉଛେ କେନ୍ସି ମେଡ଼ିସିନ୍ ବି ଆମ୍କୁ ନେବାକେ ନାଇ ପଡ଼୍ବାର୍ ଆଉ କେନ୍ସି ମେଡ଼ିକାଲ୍କେ ବି ଡ଼ାକ୍ତର୍ ନିକେ ବି ଯିବାର୍କେ ନାଇଁ ପଡ଼୍ବାର୍ ଆର୍ ଇ ମୂଡ଼୍ ଦୁଖାର୍ ଲାଗି ଆମର୍ ଇ ଘିକୁଆଁରିଟା ବହୁତ୍ କାମ୍ ଦାରି ଜିନିଷ୍ଟେଏ ଆର୍ ଏ କାମଦାରି ଜିନିଷ୍ ଘିକୁଆଁରି ସବୁ ଜାଗାରେ ଘିକୁଆଁରି ମାନେ ନେଇକରି ଘିକୁଆଁରି ଗଛ୍ ଜଗଉଛନ୍ ଗମ୍ଲାମାନଙ୍କୁ ଜଗେଇକରି ଛାତ୍ ଉପ୍ରେ ରଖୁଛନ୍ ଆଉ ମୁଡ଼୍ମୁଡ଼ା ଦୁଖା ସେ ଟିକେ କାଟିକରି ଆର୍ ବି କାହାର୍ ମୁଡ଼୍ ଦୁଖାଲେ ଟିକେ କାଟିକରି ମନା ନାଇ କରାହେବାର୍ ଟିକେ ଟିକେ କାଟିକରି ଦିଆହେଉଛେ ଇଟା ଭଲ୍ କାମ୍ ଦେଉଛେ ବୋଲିକରି ମୁଡ଼୍ ଦୁଖାର୍ ଲାଗି ବହୁତ୍ ଲୋକ୍ ଜାଣ୍ଲେନ ଆର୍ ବହୁତ୍ ଲୋକ୍ ଆସିକରି ଆମର୍ ଘରୁ ଆମର୍ ଛାତ୍ ଉପର୍କେ ଆସିକରି ଘିକୁଆଁରି ଟିକେ ଦିଅ ବୋଲି କରି ମାଗିକରି ନେଇକରି ଘିକୁଆଁରରି ଲଗେଇକରି ମୁଡ଼୍ ଦୁଖାବାର୍ଟା ଛଡ଼ଉଛନ୍